ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ପ୍ରମୋଦିନି କଁହର କହୁଛି ସିଦିଙ୍ଗରୁ ଆଉ ଏଟା ନୂଆ ଏରିଆ ମୁଁ କିଛି ଜାଣିପାରୁନି ତେଣୁ ମୋର ଭୁବନେଶ୍ୱର କାମ ଅଛି ମୁଁ ଭୁବନେଶ୍ୱର ଯିବାକୁ ଚାହୁଁଅଛି ଆଉ ମୋର ରାତି ଏଗାରଟାରେ ବସ ଟିକେଟ ହୋଇଯାଇଛି ଆଉ ମୋର ଅଟୋ ଦରକାର ଆଉ ମୋ ପାଖକୁ ଯଦି ଅଟୋ ପହଞ୍ଚିଲେ ମୁଁ ଭୁବନେଶ୍ୱର ଯିବି ଆଉ ଅଟୋତ ମୁଁ ଜାଣିନି ଆପଣ ଦୟାକରି ଅଟୋଟା ମୋ ପାଖକୁ ଆଣିକି ପହଞ୍ଚେଇଲେ ମୁଁ ସୁରକ୍ଷିତ ଭାବରେ ବସ ଷ୍ଟାଣ୍ଡକୁ ଯାଇ ମୁଁ ଭୁବନେଶ୍ୱର ଯିବି ତେଣୁ ଆପଣ ଦୟାକରିକି ଅଟୋ ଖୋଜିକି ଆଣିକି ଆମ ସିଦିଙ୍ଗିଗାଁରେ ପହଞ୍ଚେଇଲେ ରାତି ଦଶଟା ସାଢ଼େଦଶଟା ବେଳକୁ ମୁଁ ସେଫ୍ଟିରେ ଷ୍ଟାଣ୍ଡକୁ ଯାଇକି ମୁଁ ମୋ'ର ବସରେ ବସିକି ଭୁବନେଶ୍ୱର ଯିବି ତେଣୁ ରା